ଯେମିତିକି ପୁସ୍ତକ ପୁସ୍ତକ ମାନଙ୍କ ଭିତରେ ମୋତେ ରାମାୟଣ ପୁସ୍ତକଟି ଭଲ ଲାଗେ କାହିଁକି ନା ସେଥିରେ ମର୍ଯ୍ୟଦା ପୁରୁଷ ରାମ ତାଙ୍କର ଭାତୃ ଭକ୍ତ ଭରତ ଯେଉଁ ଲକ୍ଷ୍ମଣ ଏବଂ ସୀତା ତା'ପରେ ପବନପୁତ୍ର ହନୁମାନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ରାମ ଯେପରି ଚଉ ସେଥିରେ ଚଉଦ ବର୍ଷ ପିତାଙ୍କ ପିତୃ ସତ୍ୟ ପାଳନ କରି ଚଉଦ ବର୍ଷ ବନବାସ କରିଥିଲେ ତାଙ୍କର ଭାଇ ଲକ୍ଷ୍ମଣ ସିଏ ଯେପରି ଭାଇ ଭାତୃ ଭକ୍ତି ନିଜର ଭାଇଙ୍କୁ ଏପରି ଭଲ ପାଉଥିଲେ ଭାଇଙ୍କ ସାଙ୍ଗରେ ମଧ୍ୟ ସେ ନିଜକୁ ଚଉଦ ବର୍ଷ ବନବାସ ଯିବାରେ ମଧ୍ୟ ଭାଇଙ୍କ ସାଙ୍ଗରେ ସେ ଯାଇଥିଲେ ସୀତା ସୀତା ମଧ୍ୟ ସ୍ୱାମୀଙ୍କୁ ଏତେ ସତୀ ଥିଲେ ସେ ସ୍ୱାମୀଙ୍କ ସାଙ୍ଗରେ ଚଉଦ ବର୍ଷ ମଧ୍ୟ ବନବାସ ଯାଇଥିଲେ ବଣରେ ବନବାସ ମଧ୍ୟ କରିଥିଲେ ସେଥିପାଇଁ ମୋତେ ଏହି ବହିକୁ ପଢ଼ିବା ପାଇଁ କି ବହୁତ ଭଲ ଲାଗେ ତା'ପରେ ଚଳଚ୍ଚିତ୍ର ଚଳଚ୍ଚିତ୍ର ମାନଙ୍କ ମଧ୍ୟରେ ତୋ କୋଳ ମୋ ଝୁଲଣା ଏଇ ଚଳଚ୍ଚିତ୍ରଟି ମୋତେ ବହୁତ ଭଲ ଲାଗେ

ଏହି ଫିଲ୍ମଟିରେ ମୋତେ ବହୁତ ଏଥିପାଇଁ କା ଭଲ ଲାଗେ କାହିଁକି ନା ଗୋଟେ ମା ଆଉ ପୁଅର ସମ୍ପର୍କ ଆଧିଏରେ ଏତେ ନିବିଡ଼ ସମ୍ପର୍କ ଯିଏ ଯେତେ ଦୂରରେ ଥିଲେ ନା କାହିଁକି ସେ ଆଜି ନହେଲେ କାଲି ସେ ତା ରକ୍ତ ରକ୍ତକୁ ଚିହ୍ନିପାରେ ଏଇ ଜିନିଷଟି ଏଥିରେ ଜାଣିବାକୁ ମିଳେ

ଏଇ ସିରିଏଲଟି ଭଲ ଲାଗେ ଏଥିରେ ଯେତେ ଗୋଟେ ପରିବାରର କେମିତି ଚଳଣି ଗୋଟେ ସ୍ନେହ ଶ୍ରଦ୍ଧା ଭଲ ପାଇବା କେମିତି ଅନ୍ୟ ଜଣଙ୍କୁ ଅନ୍ୟକୁ ଭଲ ପାଇବାରେ ମନକୁ କିଣି ହୁଏ ଏଇ ଜିନିଷଟା ତା ଦେହରୁ ଶିଖିବାକୁ ମିଳେ